ଆଜ୍ଞା ଆମ ପଡ଼ୋଶୀରେ ଜଣେ ଅଛନ୍ତି ଆମ ଭାଇ ଆଳିଆ ସେ ତାଙ୍କ ସେ ଭଲ ତାଙ୍କ ପୁଅ ପାଠ ପଢ଼େ ପାଠ ପଢ଼ି ସିଏ ବି ଭଲ ଇଏ କରିଛି ସିଏ ବି ଏଠୁ ପାଠ ସବୁଠି ପ୍ରଥମରୁ ସିଏ ଭଲ ଇଏ ପାଠ ପଢ଼େ ସବୁଠି ମାନେ ତା'ର ଇଏ ରହିଛି ପାସ୍ କରି କରି ଯାଏ ସେ ଏବେ ସେ ଯାଇକି କଲେଜ୍ରେ ସେଠିବି ସେ ପଢ଼ିକି ସେ ଡିଗ୍ରୀ ହାସଲ କଲେଣି ଆଉ ସିଏ ବି ଏବଂ ସବୁ ଭଲ ବ୍ୟବହାର ସିଏ ତା ଦ୍ୱାରା ଆମ ପାଖ ପିଲାଙ୍କର କିଛି ପ୍ରଭାବ ପଡ଼ୁଛି ସେ ପିଲା ବି ତାକୁ ଆଖ୍ୟା କରିକି କିଛି କିଛି ଭଲ ପଢ଼ିବା ପାଇଁ ଚେଷ୍ଟା କରୁଛନ୍ତି ଆଉ ସେ ଆଉ ଯେଉଁ ପିଲାମାନେ ସେ ତାହା ଶିକ୍ଷା ପାଇକି ବହୁତ ପିଲା ବି ଆଗଭର ହେଲେଣି ଆଉ ଏମତି ସେଇଥି ପାଇଁ ଚାଲିଛି ଆମ ଘର ପାଖରେ ଆଉ ଆମ ପଡ଼ୋଶୀର ନିଜେ ଆଉ କଣ କହିମି ଆଜ୍ଞା ଏଇତ ଏତିକି କହୁଛି ଆଉ